ଆମର ବୌଦ ଜିଲ୍ଲାରେ ଯେନ୍ ମହାନଦୀ ପାଖରେ ଯେନ୍ ପାର୍କଟା ଅଛେ ସେ ପାର୍କରେ ଆର୍ ଟିକିଏ ଛୁଆମାନଙ୍କର ଖେଲ୍ବାର ଲାଗି ଯଦି କିଛି ଜିନିଷ୍ ରହିଥା ଆର୍ ସେନେ ଟିକିଏ ଗଛ ଟିକିଏ ବଡ଼ ବଡ଼ଟା ଲଗେଇ ଦେଇଥି ବସ୍ ବା ଲାଗି ଜାଗା ଯଦି କରିଦେଇଥେ ବୋଇଲେ ପର୍ଯ୍ୟଟନ ଲୋକମାନେ ଯାଉଛନ୍ କି ଆମେ ବି ଯେନ୍ ବୁଲି ଯାଉଛନ୍ ସେନେ ବସିକିରି ସେ ଆନନ୍ଦଟା ନେଇ ହେତା ନଦୀ କୂଳରେ ବସିକିରି ଯେନ୍ ଆନନ୍ଦ ନେବାର୍ କଥା ସେଇ ଜିନିଷ୍ଟା କରି ହେତା ସେଇଟା ମୁଇଁ ସରକାରଙ୍କୁ ସୁପାରିଶ କରିମି ଆଉ ସେ ଗାର୍ଡ଼ନ୍ ଠାନେ ଏ ମହାନଦୀ ପାର୍କ ଠାନେ ଯଦି ଲାଟ୍ରିନ୍ କି ବାଥରୁମ୍ ଯଦି ବନା ହେତା ତ ଲୋକମାନେ ଟିକିଏ ଏତେ ହଇରାଣ ନାଇଁ ହେତି ବୌଦର ବିଭିନ୍ନ ଜାଗା ଅଛେ ଖଣ୍ଡିକନମ୍ପା ଏନ୍ ଝୁଲନ୍ତା ପୋଲ ଅଛେ ସେଟାକେ ବି ଯଦି ଠିକ୍ସେ ମରାମତି କରିଦିଅତେ କି ତାର୍ ଆଖପାଖେ ଟିକିଏ କାଣା ଉନ୍ନତି କରି ଦିଅତେ ବୋଇଲେ ସେ ଜାଗାକେ ବି ଲୋକମାନେ ବୁଲି ଯିବାକେ ବହୁତ ପସନ୍ଦ କର୍ତେ